ଆମ ଓଡ଼ିଶାରେ ସବୁଠାରୁ ଲୋକପ୍ରିୟ ମୁକ୍ତାକାଶ ବାହ୍ୟ ସଂଗୀତ ଉତ୍ସବ କୋଣାର୍କରେ ହେଇଥାଏ

ଆଉ ସେଠି ଯାତ୍ରା ବି ପଡ଼ିଥାଏ ଯାତ୍ରା ପ୍ରାୟ ପାଞ୍ଚ ଛଅ ରାତି ଖଣ୍ଡେ ପଡ଼ିଥାଏ

ଆଉ ସେମାନେ ବହୁତ ପରିମାଣରେ ସେମାନେ ହିଁ ଆସନ୍ତି ଆଉ ଆମ ଓଡ଼ିଆ ଲୋକ ବି ବହୁତ ଯାଆନ୍ତି